ନଅ ହଜାର ନଅ ଶହ ଅନେଶ୍ୱତଏ ଦଶ ହଜାର ଅଶୀ କୋଡ଼ିଏ ହଜାର ଛଅ ଶହ ନବେ ଚାଳିଶ ହଜାର ଆଠ ଶହ ଅଶୀ ପଞ୍ଚତିରିଶ ହଜାର ପାଞ୍ଚଶହ